ଯେତେବେଳେ ଗୋଟିଏ ଛୋଟ ଛୁଆ ବା ଗୋଟିଏ ଛୋଟ ଶିଶୁ ଶିକ୍ଷା ଅର୍ଜନ କରି ବଡ଼ ହେବା ପର୍ଯ୍ୟନ୍ତ ସି ଟି ବି ଏ କରି ସାରିଲା ପରେ

ଚାକିରି ପାଇଁ ବହୁତ ଅଭ୍ୟସ୍ତ ହୋଇପଡ଼େ ସେହି ବ୍ୟକ୍ତି ବି ଏ ସି ଟି ବିଟି କରିସାରିଲା ପରେ ଚାକିରି ନ ପାଇ ବହୁତ ବ୍ୟସ୍ତ ହୋଇ ପଡ଼ିଥାଏ କାରଣ ସେ ସବୁବେଳେ ଚେଷ୍ଟା କରିଥାଏ କେମିତି ଆଗକୁ ବଢ଼ିବ ଏବଂ ସେ ନିଜର ଦକ୍ଷତା ହାସଲ କରି କେମିତି ଆଗକୁ ବଡ଼ିବ ସେ ପ୍ରଚେଷ୍ଟାରେ ଲାଗିଥାଏ ଏବଂ ଆମ୍ଭେମାନେ ସମସ୍ତେ ସରକାରଙ୍କୁ ବହୁତ କେସ୍ ଦେଇଥିଲୁ କିନ୍ତୁ ସରକାର ସବୁ ବେଳେ କହିଲେ ତୁମର କେସ୍ ଦଖଲ ହୋଇଯିବ ଉଇଥ୍ଡ୍ର ହୋଇଯିବ କିନ୍ତୁ ହେଉନି କାରଣ ଗୋଟିଏ ସରକାର ପାଇଁ ଗୋଟିଏ ଝାମେଲା ହୋଇଥିଲା ସେଇଟା ହେଉଛି ଗୋଟିଏ କମ୍ ମାର୍କ ବ୍ୟକ୍ତି ବି ଚାକିରି ପାଇବ ହେଲେ ଯିଏ ଅଧିକ ମାର୍କ୍ ରଖିଥିବ ସେହି ବ୍ୟକ୍ତି ଚାକିରି ପାଇବା ଅସମ୍ଭବ ଏବଂ ହାଣ୍ଡିକ୍ୟାପ୍ ବ୍ୟକ୍ତି ଚାକିରି ପାଇପାରିଲେ ନାହିଁ କାରଣ ସରକାର ଏଥିରେ କିଛି ବି ପଦକ୍ଷେପ ନେଲେ ନାହିଁ